ପରିବହନ ବ୍ୟବସ୍ଥାରେ ଆମେ ଅନେକ ସମସ୍ୟାରେ ପଡ଼ିଥାଉ ବାହାରୁ ଆସୁଥିବା ଜିନିଷ ଆମକୁ ମିଳିନଥାଏ ଆଉ ଆମେ ପାଖରେ ଯେଉଁ ଜିନିଷ ଆମକୁ ମିଳୁଥାଏ ତାହା ତ ଆମେ ବହୁତ ଦୂରେ ଯାଇ ଆଣିପାରିନଥାଉ ଆଉ ଅସୁବିଧାରେ ପଡ଼ିଥାଉ ଆସି ଆସୁଥିବା ସମୟରେ ରାସ୍ତାରେ ଅନେକ ଅସୁବିଧା ହୁଏ ଗାଡ଼ିରେ ମଧ୍ୟ ଅସୁବିଧା ହୋଇଥାଏ ସେଥିପାଇଁ ବାହାରୁ ଯିବା ଆସିବାରେ ସମ୍ମୁଖୀନ ହୋଇଥାଉ ସେଥିପାଇଁ ବାହାରୁ ଆସିଥିବା ଜିନିଷ ଆଖପାଖରେ ଯଦି ମିଳିଥାଏ ତା'ହେଲେ ଆମକୁ ଭଲ ସୁଯୋଗ ହୋଇଥାନ୍ତା